ହଁ ମୁଁ ଟେଲିସ୍କୋପ୍ ତିଆରି କରିବାକୁ ଚେଷ୍ଟା କରିଛି ଯେମିତିକି ଫୁଙ୍କନଳୀ ବା କାଗଜ ସାହାଯ୍ୟରେ ଗୋଲ କରି ତାକୁ ଆକାଶକୁ ଅନାଇ ତାକୁ ଚାହିଁବାର ଚେଷ୍ଟା ବି କରିଛି ଆଉ ସେଥିରେ ଆକାଶ ବହୁତ ଛୋଟ ଦେଖାଯାଏ ଏବଂ ସେ କାଗଜରେ ଅନାଇଲେ ଆଖି ଗୋଟିଏପଟ ମୁଜି ଦେଖିବାକୁ ପଡ଼େ ଯାହାକି ବହୁତ ଆକର୍ଷଣୀୟ ଲାଗେ ମୁଁ ସେ ଜିନିଷ କରିବାପାଇଁ ଚେଷ୍ଟା ବହୁତ କରିଛି